ହଁ ମୁଁ ପଦ୍ମାବତୀ ସାହୁ କହୁଥିଲି ଏଇଟା ହରିଶପୁର ପୋଷ୍ଟଅଫିସରେ ଲାଗିଛି କି ହଁ ଆମର ଆମର ଫ୍ୟାମିଲିର ଗୋଟେ ଭାଇନା ରହୁଛନ୍ତି ତ ବାହାରେ କୋଲକାତାରେ ତାଙ୍କ ପାଖକୁ କିଛି ପଠେଇବାର ଥିଲା ଆଉ ପଠେଇବାର ରେଟ କଣ କେମିତି ନେଉଛନ୍ତି ସେଟା କଣ ରେଟ କେମିତି କଣ ଅଛି ସେଟା ଓଜନ ଅନୁସାରେ କଣ ସେମିତି ତାର ନିୟମ ଅଛି ନାଁ କେମିତି କଣ ନେଉଛନ୍ତି ହଁ ହଁ କେମିତି ସେ'ଟା ରେଟ କେତେ ନେଉଛନ୍ତି ଓଜନ ପିଛା ସେ'ଟା ରେଟ କମେଇବେ ନାଁ କଣ କମ୍ରେ ହେଉଛି ବୋଲି ଶୁଣିଛି ଅଫିସ କେତେବେଳେ ଖୋଲା କେତେବେଳେ ରହୁଛନ୍ତି କେତେବେଳେ ଅଫିସ ଖୋଲା ରହୁଛି କ'ଣ

କେତେ ସମୟ ଲାଗିବ ପହଞ୍ଚିବା ପାଇଁ କେତେ କେତେ ଦିନ ଲାଗିବ କୋଲକାତା ଆଠ ଦଶ ଦିନ କଣ ସାର୍ ଆମେ ଦୁଇ ଦିନ ଭିତରେ କ'ଣ ପହଞ୍ଚି ଯାଉଚି ପରା କମ୍ ସମୟ ଭିତରେ ପୋଷ୍ଟରେ ଯାଉଚି ଆଉ ଆପଣ ଆଠ ଦଶଦିନ କହୁଚନ୍ତି ଆଉ ଦେଖ ଶୀଘ୍ର ଟିକେ ଶୀଘ୍ର ଟିକେ ଚେଷ୍ଟା କରନ୍ତୁ ଶୀଘ୍ର ଟିକେ ଚେଷ୍ଟା କଲେ କମ ସମୟ ଭିତରେ ଆମେ ପୋଷ୍ଟରେ ପଠେଇ ଦେବୁ ଆଉ ସେତିକି ସୁବିଧା ନଥିଲେ ଆମେ ବସରେ ପଠେଇଲେ ହୋଇ ପାରୁନି ଆଉ କେମିତି କ'ଣ ପଠେଇବୁ ଆପଣ ଟିକେ ଶୀଘ୍ର ଚେଷ୍ଟା କରିଦେବେ ବୋଇଲେ ସିନା ପଠେଇ ପାରିବା ହଉ ସାର୍ ଆମେ ଆସୁଛୁ ଆଉ ଆପଣ ଟିକେ ଶୀଘ୍ର ଚେଷ୍ଟା କରିଦେବେ ପହଞ୍ଚାଇବା ପାଇଁ ଆଉ ଆସୁ ଆମେ ଆସୁଛୁ ସାର୍ ହେଉ ସାର୍ ଆମେ ଆସୁଛୁ ହଁ ସାର୍ ଘଣ୍ଟେ ପରେ ପହଞ୍ଚିବୁ ଆଉ ହଁ ସାର୍ ହଁ ସାର୍ ମୁଁ ରହୁଛି ଆସୁଛୁ ଆମେ ହଁ ସାର୍ ନମସ୍କାର ରହୁଛି